ଆମର ଫସଲ ଯୋଉ ଆମେ ଉତ୍ପାଦନ କରୁଛେ ମଧ୍ୟସ୍ଥିମାନେ ଆମକୁ ବହୁତ ହଇରାଣ କରନ୍ତି ଆମେ ଯଦି ଉପଯୁକ୍ତ ଜାଗାରେ ବିକ୍ରି ନ କରିପାରୁଛେ ଧାନ ମଣ୍ଡିରେ ଯଦି ଧାନ ବିକ୍ରି କରି ନ ପାରୁଛେ ତାହେଲେ ସାଧାରଣତଃ ଆମ ପାଖରୁ ସରକାରୀ ରେଟ୍ ଯଦି ହେଇଥିବ ଏକୋଇଶହ ଟଙ୍କା ତେବେ ଆମକୁ ସେମାନେ ପନ୍ଦରଶହ ଟଙ୍କା ଷୋହଳଶହ ଟଙ୍କା ଦିଅନ୍ତି ତେଣୁ ଉପଯୁକ୍ତ ଭାବରେ ବିକ୍ରି କରିବା ମଧ୍ୟ ଆବଶ୍ୟକତା ରହିଛି ତେଣୁ ମଧ୍ୟସ୍ଥିମାନେ ସାହାଯ୍ୟ ତ କେବେ କରନ୍ତି ନାହିଁ ସେମାନେ ଶୋଷଣ ହିଁ କରନ୍ତି ଯୋଉମାନେ ମଧ୍ୟସ୍ଥି ସେମାନଙ୍କ ଦୁଇ ପଇସା ତାଙ୍କର କେମିତି ପକେଟ୍କୁ ଯିବ ସେ ଚିନ୍ତା ସେମାନେ କରିଥାନ୍ତି ତେଣୁ ମଧ୍ୟସ୍ଥିମାନେ ସାହାଯ୍ୟ କେବେ କରନ୍ତି ନାହିଁ ମଧ୍ୟସ୍ଥିମାନେ କେବଳ ଗ୍ରାହକମାନଙ୍କୁ ହଇରାଣ କରିଥାନ୍ତି ତେଣୁ ସରକାର ଉପଯୁକ୍ତ ଏମ୍ ଏସ୍ ପି ଦେଇ ଯଦି ଫସଲ ନିଜେ କିଣିଥାନ୍ତେ ତେବେ ନିଶ୍ଚିତ ଭାବରେ ଚାଷୀମାନେ ଉପକାର ପାଇଥାନ୍ତେ ଆଉ ତାଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିଥାନ୍ତା ନଚେତ୍ ଏଇ ମଧ୍ୟ ମାନଙ୍କ ଦ୍ୱାରା ଯଦି ଆମର ଫସଲ ବିକ୍ରି କରାଯାଏ ତେବେ ସେମାନେ ହଇରାଣ ହିଁ ହେବେ ଏହା ଛଡ଼ା କିଛି ଉପାୟ ନାହିଁ ତେଣୁ ଫସଲ କେମିତି ସରକାର ନିଜେ ଆସି କିଣିପାରିବେ ତା'ର ବ୍ୟବସ୍ଥା କରିବା ନିଶ୍ଚିତ ଭାବରେ ଜରୁରୀ ଅଟେ ବର୍ତ୍ତମାନ ଯେହେତୁ ସରକାର କୌଣସି ଏମ୍ ଏସ୍ ପି ନାହିଁ